ଅଛି ମୋବାଇଲ୍ ଅଛି କ'ଣଟା ଦେଖିବେ କହୁନାହାନ୍ତି ହଁ ଜେଜେବାପା ପାଇଁ ଅଛି ଜେଜେବାପା ପାଇଁ ଆପଣଙ୍କର କଣ ସ୍ମାର୍ଟ୍ ନେବେ ନା ସ୍ମାର୍ଟ୍ ଫୋନ୍ ନେବେନା ଆପଣଙ୍କର କୀ ପ୍ୟାଡ଼୍ ଫୋନ୍ ନେବେ ସ୍ମାର୍ଟ୍ ଫୋନ୍ରେ ଅଛି ଓପୋ ଅଛି ଭିବୋ ଅଛି ତାପରକୁ ଏଇଟା କ'ଣ କାର୍ବନ ଅଛି ତାପରେ ରିଏଲମି ଅଛି ଭିବୋ ଓପୋ ଅଛି ତ ରିଏଲମି ଅଛି ତାପରକୁ ଏଇଟା ଅଛି ଆମର ସାମସଙ୍ଗ୍ କୀ ପ୍ୟାଡ଼୍ କୀ ପ୍ୟାଡ଼୍ରେ ଅଛି ଏଲ ଜି ଅଛି ଏଲ ଜି ଦେଖିବେ ଏଲଜିଟା ଭଲ ଅଛି ଏଲ ଜି କମ୍ପାନୀ କୀ ପ୍ୟାଡ଼୍ର କୀ ପ୍ୟାଡ଼୍ର ହଁ ଅଛି ଦେଖାଇବି ହଁ କୀ ପ୍ୟାଡ଼୍ର ଅଛି ଏଲ ଜି ଅଛି ସାମସଙ୍ଗ୍ ଅଛି ଏବେ ନୋକିଆ ଏବେ ନୂଆ ଗୋଟେ ମଡ଼େଲ୍ ଛାଡ଼ିଛି ଦେଖିବେକି ନୂଆ ଗୋଟେ ଅଛି ଜିଓ ବି ଗୋଟେ ବାହାରକରିଛି ଆଚ୍ଛା ଆଚ୍ଛା

ହଁ ହେବ କିଛି ଅସୁବିଧା ନାହିଁ ଅଛି ମୋ ପାଖରେ ଜିଓଟା ପଡ଼ିଯିବ ଆପଣଙ୍କୁ ମ୍ୟାଡ଼ାମ ନଅଶହ ଅନେଶତ ଟଙ୍କା ପଡ଼ିଯିବ ହଜାରେ ଟଙ୍କା ଭିତରେ ସିଏ ତ ଡୁଆଲ୍ ରହିବ କ୍ୟାମେରା ରହିବ ଆପଣଙ୍କର ଚାର୍ଜର ରହିବ ଚାର୍ଜର ବ୍ୟାକଅପ୍ ପାଇଁ ରହିବ ତାପରେ ଆପଣଙ୍କ ଫ୍ରଣ୍ଟ କ୍ୟାମେରା ରହିବ ବ୍ୟାକ୍ କ୍ୟାମେରା ବି ରହିବ ହଁ ନେଉନାହାନ୍ତି ଦେଖନ୍ତୁ ନୋକିଆଟା ତ ହଁ ନୋକିଆଟା ସେଉ ହଁ ହଁ ଏଇଟା ଦେଖନ୍ତୁ ଦେଖନ୍ତୁ କେଉଁଟା ନେବେ ହଁ ଦେଖୁନାହାନ୍ତି ଆପଣ କିଛି ନାହିଁ ଯେଉଁଟା ଆପଣ ପସନ୍ଦ ଲାଗୁଛି ସେଇଟା ଆପଣ ନେଇପାରିବେ କିଛି ଅସୁବିଧା ନାହିଁ ଦେଖନ୍ତୁ ଏଇଟି ତିନିଟା ଚାରିଟା ଅଛି ମୋବାଇଲ୍ ଦେଖନ୍ତୁ ଆପଣ ତ ଦେଖୁଛନ୍ତି ତିନିଟା ଚାରିଟା ନୋକିଆରେ ଆପଣଙ୍କର ଗୋଟାଏ ସିମ୍ ପଡ଼ିବ ସାମସଙ୍ଗ୍ ତ ଏଇଟା ଏଇଟା ଏଇଟା କେତେ ପଡ଼ିବ ଏଇଟା ହଁ ଏଇଟା ଦୁଇଟା ପଡ଼ିବ ସାମସଙ୍ଗ୍ କିନ୍ତୁ ତାର ମେନ୍ ହେଲା ବ୍ୟାଟେରୀ ବ୍ୟାକଅପ୍ ନାହିଁ ବୁଝିପାରିଲେ ହଁ ତାର ବ୍ୟାଟେରୀ ଏମିତି ଏମିତି ଆପଣ ଯଦି ଏମିତି ନେବାକୁ ଚାହିଁବେ ସେଇଟା ଜିଓଟା ନେଇଯାଉନାହାନ୍ତି ସେଇଠି ଥୁଆ ହେଇଛି ଜିଓଟା ସାମ୍ନାରେ ସେଇଟା ନେଇଯାଆନ୍ତୁ ଜିଓଟା ଲେଖନ୍ତୁ ହଁ ନେଇଯିବେ ନେଇଯିବେ ଏଇଟା ନଅଶହ ପଡ଼ିବ ହଁ ଠିକ୍ ଅଛି ମୁଁ ତା'ହେଲେ ଅବିକା ଇଏ କରିଦେଉଛି ବିଲ୍ କରିଦେଉଛି ଆଜ୍ଞା ଆଜ୍ଞା ଆଜ୍ଞା